ମୁଁ ଦଶଦିନ ତଳେ ଫୁଲବାଣୀ ଯାଇଥିଲି ଫୁଲବାଣୀରୁ ଗୋଟିଏ ପିଆଜ ତେଲ ଧରିକି ଆଇଲି ମୋ ଚୁଟି ବେଶୀ ଝଡ଼ୁଥିଲା ତ ପିଆଜି ତେଲ ବ୍ୟବହାର କରିବା ଦ୍ୱାରା ମୋ ଚୁଟି ଝଡ଼ା ସମ୍ପୂର୍ଣ୍ଣ କମିଯାଇଛି ଚୁଟି ବହଳିଆ ବି ଲାଗୁଛି ହାଥକୁ ନରମ ବି ଲାଗୁଛି ଆଉ ଏ ପିଆଜ ତେଲର ଭଲ ବାସ୍ନା ବି ହଉଛି ଏ ତେଲକୁ ମୁଁ ଆଗକୁ ବି ଅଧିକ ବ୍ୟବହାର କରିବି